ମୁଁ ଅନଲାଇନ୍ରେ କୋଟିଏ ଟ୍ୟାବ୍ଲେଟ୍ ଅର୍ଡ଼ର୍ କରିଛି ଯେଉଁଥିରେ ବହୁତ ବିଭିନ୍ନ ପ୍ରକାର ଫିଚର୍ ସବୁ ଅଛି ସେଗୁଡ଼ିକ ମୋତେ ବହୁତ ପସନ୍ଦ ହେଉଛି ଯେଉଁ କାରଣରୁ କି ମୁଁ ଅର୍ଡ଼ର୍ କରିଛିି ଆପଣ ଯଥା ଶୀଘ୍ର ମୋତେ ଜଣାଇ ଦିଅନ୍ତୁ ଯେ ମୋ ଟ୍ୟାବ୍ଲେଟ୍ଟି ଏବେ ଆମ ଘରକୁ ଆସିବ ମୁଁ ଜାଣିବା ପାଇଁ ବହୁତ ଆକର୍ଷିତ ହେଉଛି ତେଣୁକରି ମୋତେ ଜଣାଇ ଦିଅନ୍ତୁ ଦୟାକରି ଆପଣ ମୋତେ ଜଣାଇ ଦିଅନ୍ତୁ ମୁଁ ଜାଣିବାକୁ ଇଚ୍ଛା କରେ ଯେ ଆପଣ ମୋତେ କେବେ ସେ ଟ୍ୟାବ୍ଲେଟ୍ଟିକୁ ଆମ ଗୃହକୁ ପଠାଇବେ ସେହି ଟ୍ୟାବ୍ଲେଟ୍ଟିର କଲର୍ରୁ ଆରମ୍ଭ କରି ତା'ର ସମସ୍ତ ଫିଚର୍ଗୁଡ଼ିକ ମୋତେ ବହୁତ ଆକର୍ଷିତ କରିଥିଲା ସେଥିପାଇଁ ମୁଁ ସେହି ଟ୍ୟାବ୍ଲେଟ୍ଟିକୁ ଅର୍ଡ଼ର୍ କରିଥିଲି ଦୟାକରି ଆପଣ ମୋତେ କହିବେ ସେହି ଟ୍ୟାବ୍ଲେଟ୍ଟି କେଉଁଦିନ ଆମ ଘରକୁ ଆସିବ ମୁଁ ଜାଣିବା ପାଇଁ ଚାହୁଁଛି ସେହି ଟ୍ୟାବ୍ଲେଟ୍ରେ ମୋର ବହୁତ ଡ଼କ୍ୟୁମେଣ୍ଟ ଓ ଡ଼ାଟାଗୁଡ଼ିକୁ ସବମିଟ୍ କରିବାର ଅଛି ସେଥିରେ ମୋତେ ବହୁତ ସମୟ ଲାଗିବ ଦୟାକରି ଆପଣ ଯଦି ମୋତେ ଶୀଘ୍ର ଟ୍ୟାବ୍ଲେଟ୍ଟିକୁ ପଠାଇଦେବେ ତେବେ ମୋ କାମଟି ଶୀଘ୍ର ହୋଇଯିବ